ଗେମ୍ ଖେଳିଲେ ମୋ ଭବିଷ୍ୟତରେ ବହୁତ କାମ ଦେଲା କାହିଁକିନା ଗେମ୍ରୁ ବି ବହୁତ ଫେସିଲିଟି ଅଛି ହେଲେ ଏବେ ବିଭିନ୍ନପ୍ରକାର ଗେମ୍ ମଧ୍ୟ ଅଛି ଆଗରେ ତ ଏତେ ସବୁ ହେଉନଥିଲା କି ଗେମ୍ ବି ଏତେ ଜାଣୁନଥିଲେ ହେଲେ ଏବେ ସବୁ ଆମ ଓଡ଼ିଶା ବାହାରେ ବା ଦେଶ ବାହାରେ ଯାଇକି ସବୁ ଗେମ୍ ଖେଳିକି ଆସୁଛନ୍ତି ହେଲେ ଆମେ ଭବିଷ୍ୟତରେ ଯଦି ଗେମ୍ରେ ବି ଭଲ୍ସେ ଖେଳିବା ହେଲେ ଆମକୁ ବହୁତ ଭଲ ଗେମ୍ ବିଷୟରେ ସବୁ ଜାଣିଥିବି ଏବେ ସବୁ କ୍ରିକେଟ୍ ଭଲି ସବୁ ଖୋକୋ ଏଇଟା ମାନେ ସବୁ ଚାଲିଛି ହେଲେ ଗେମ୍ ତ ବିଭିନ୍ନପ୍ରକାର ଅଛି ଏବେ ଆମକୁ ଯଦି ସ୍ପୋର୍ଟ୍ ହଷ୍ଟେଲ୍ ଯିବାକୁ ଦରକାର ଗେମ୍ ଖେଳିକି ହେଲେ ଆମେ ଭଲସେ ଖେଳିଲେ ଆମକୁ ସେଇଠି ସିଲେକ୍ସନ୍ ହୋଇପାରିବ ସେଥିପାଇଁ ଆମେ ଗେମିଂର ଭବିଷ୍ୟତ ଉପରେ ଦେଖିଲେ ବି ଆମକୁ ଭଲ ଗେମ୍ ଖେଳିଲେ ଆମକୁ ବହୁତ ସୁବିଧା ହୁଏ ଆମର ସବୁ

ହେଲେ ଆମେ ଗେମ୍ ବହୁତ ଖେଳିଲେ ଭଲ ଗେମ୍ ବି କିଛି ଖରାପ ନାହିଁ ଗେମ୍ ଖେଳିଲେ ଆମକୁ ବହୁତ ଭଲ ଲାଗେ